ହ୍ୟାଲୋ ଆପଣ ଜୋମାଟୋ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ନୀଳାଞ୍ଚଲା ସାହୁ କହୁଛେଁ ତମର ରେଷ୍ଟୁରାଣ୍ଟରୁ ଖାଇବା ଜିନିଷ ଅଫର୍ ଦେଉଛନ୍ତି କି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଛି ଏବଂ ଟେବୁଲ୍ ସଂରକ୍ଷଣ କଲେ କେତେ ଡିସ୍କାଉଣ୍ଟ ଦେଉଛନ୍ ସେଥିପାଇଁ ମୁଁ ଆପଣଙ୍କୁ ଫୋନ କରି ପଚାରୁଛି ଯଦି ଖାଦ୍ୟ ଅର୍ଡ଼ର କରିଲେ କେତେ ଅଫର୍ ମିଲିବ ଏବଂ କଣ କଣ ଅଫର୍ ମିଲିଛି ଖାଇବାରେ ଭାତ ଡାଲି ତରକାରୀ ଖଟା ମାଂସ ଚିକେନ ଏହି ସବୁ ଜିନିଷ ଅଫର୍ ମିଲୁଛି ଆମ ରେଷ୍ଟୁରାଣ୍ଟରୁ ମୁଁ ଟେବୁଲ୍ ଉପରେ ଖାଦ୍ୟ ସଂରକ୍ଷଣ କଲେ କେତେ ଡିସ୍କାଉଣ୍ଟ ନେବେ ଦୁଇଶହ ଟଙ୍କା ଦେବାକୁ ପଡ଼ିବ ତମକୁ ଏବଂ ଏହି ସବୁ ଜିନିଷ ଅଫର୍ ଦିଆଯାଉଛି